କୃଷକମାନେ ପଶୁ ବର୍ଜ୍ୟବସ୍ତୁ ଯଥା ଆମର ଗାଈମାନଙ୍କ ଗୋବର ପରିସ୍ରା ଗାଈମାନଙ୍କ ମୂତ୍ର ଏଇ ବର୍ଜ୍ୟବସ୍ତୁ ମାନେ କ'ଣ ଗାଈମାନଙ୍କ ଗୋବର ପରିସ୍ରା ଇତ୍ୟାଦି ଏଇ ଗୁଡ଼ାକ କେମିତି ଆମେ କୃଷକମାନେ ପୁନଃ ବ୍ୟବହାର କରୁଛେ ନର୍ମାଲ୍ ଆମର ଦେଖିବାକୁ ଗଲେ କ'ଣ ଗାଈମାନଙ୍କର କେବଳ ଗାଈମାନଙ୍କ ଗୋବର ଗାଈମାନଙ୍କ ମୂତ୍ର ପରିସ୍ରା ଏଗୁଡ଼ାକ ନୁହେଁ ପଶୁପକ୍ଷୀ ମାନେ ସବୁ ପ୍ରକାର ପଶୁପକ୍ଷୀ ଛେଳି ଛେଳି ହଉ ବା ମେଣ୍ଢା ହଉ ଏମାନଙ୍କର ସବୁ କି ମଇଁଷି ହଉ ଏମାନଙ୍କର ପରିଶ୍ରା ବା ଝାଡ଼ା ଏଇଗୁଡ଼ାକ ମଳମୂତ୍ର ଏଇଗୁଡ଼ା ସବୁ ଆମେ କେମିତି ଖତ ରୂପେ ବ୍ୟବହାର କରୁ ନର୍ମାଲ୍ ଆମର ଯେଉଁମାନେ ଗରିବ ଶ୍ରେଣୀର ଲୋକମାନେ ସେମାନେ କରନ୍ତି ଆଉ ସେମାନେ ନର୍ମାଲ୍ ଗୋବର ଖାତ ଯେଉଁଟା କୁହନ୍ତି ଆମର ଗାଁରେ ଗୋବର ଖାତ ବୋଲି କୁହନ୍ତି ସେଇ ଗୋବର ଖାତ କରିକି ସେଇଥିରେ ଗାଈମାନଙ୍କର ବର୍ଜ୍ୟବସ୍ତୁ ଯଥା ଗାଈମାନଙ୍କ ପରିସ୍ରା ଝାଡ଼ା ଇତ୍ୟାଦି ଛେଳି ମାନଙ୍କ ପରିସ୍ରା ଝାଡ଼ା ଇତ୍ୟାଦି ମେଣ୍ଢା ମଇଁଷି ଏମାନଙ୍କର ସବୁ ବର୍ଜ୍ୟବସ୍ତୁ ଗୁଡ଼ାକ ନେଇକି ଗୋବର ଖାତରେ ପକାନ୍ତି ଏବଂ ଗୋଟେ ବର୍ଷ ରଖିଲା ପରେ ଆଉ ହଁ ଆମର ଯେଉଁମାନେ ଟିକେ ଧନୀ ଶ୍ରେଣୀର ଲୋକ ସେମାନେ ଗୋଟେ ଗୋଟେ ନର୍ମାଲ୍ ଚାରି କୋଣ ଗୋଟେ ବନାନ୍ତି ସ୍ପେଶିଆଲ୍ ଗୋଟେ ନନ୍ଦିଆ ଯେଉଁ କୁହନ୍ତି ସେଟା ରଖନ୍ତି ଗୋଟେ ବକ୍ସ ଭଳିଆ ବନାଇକି ସିମେଣ୍ଟରେ ସେଇଠି ଗାଈ ମାନଙ୍କର ଯେଉଁ ଗୋବର ପରିସ୍ରା ଏଗୁଡ଼ାକ ପକାଇକି ଗୋଟେ ବର୍ଷ ଖତ ହେଲା ପରେ ପୁରା ଗୋଟେ ବର୍ଷ ଭଲ କି ଖତ ହେଇଯିବ ପୁରା ଯେଉଁଟାକି ଚାଷ କାମରେ ବ୍ୟବହାର କୃଷକ ମାନଙ୍କ ପାଇଁ ବେଷ୍ଟ କମ୍ପୋଷ୍ଟ ସାର ବ୍ୟବହାର ମାନେ ବହୁତ ବଢ଼ିଆ ଏଇଟା ସାର କମ୍ପୋଷ୍ଟ ଏଇଟା ପୁରା ବହୁତ ଭଲ ଏଇ ସ୍ପେଶିଆଲ୍ ଆମର କ'ଣ କୁଟା ଫୁଟା ଗାଈମାନଙ୍କର ଯେଉଁ ନଡ଼ା କୁଟା ଫୁଟା ଏଗୁଡ଼ା ଥିବ ନା ତ ସେସବୁ ମିଶିଗଲା ପରେ ଗୋଟେ ବର୍ଷ ରହିଲା ପରେ ଗୋଟେ ବଢ଼ିଆ ଖତ ତିଆରି ହବ ସେ ଖତଟାକୁ ଗୋଟେ ବର୍ଷ ପରେ କୃଷକମାନେ ଧନୀ ଶ୍ରେଣୀଙ୍କ ଯଦି ବି ଯେଉଁ ମାନଙ୍କର ବି ବାହାରେ ରହୁଛନ୍ତି ଯେଉଁମାନେ କିଣି କିଣିକି ନିଅନ୍ତି ନା ତ ସେମାନେ କିଣିକି ନିଅନ୍ତି